ଆମେ ଚାରା ଦୋକାନ୍ ନୁ ଘିନି ଆନିସୁଁ ଆରୁ ଦୋକାନ୍ ଘିନି ଆଣି କିରି ଆମେ ଲଗାସୁଁ ଆମର ଗେଣ୍ଡୁ ଗଛ୍ ତା'ପରେ ହେଲା ମଲ୍ଲୀ ଗଛ୍ ଗୁଲାବ୍ ଗଛ୍ ମନ୍ଦାର୍ ଗଛ୍ ସବୁ ଧୋବ୍ ମନ୍ଦାର୍ ଲାଲ୍ ମନ୍ଦାର୍ ସବୁ ମନ୍ଦାର୍ ଗଛ୍ମାନେ ଆମେ ଆନ୍ସୁଁ ଆମ ବଗିଚାରେ ଲଗାସୁଁ ବଗିଚାଟି ଆଗ୍ ମାଟ୍ ସବୁ ପୋଡ଼ି ନେସୁଁ ପୋଡ଼ି ସାରିଲା ବାଦ୍ ତା'ପରେ ସାର୍ ଗଛ୍ ଦେସୁଁ ସାର୍ ଦେସୁଁ ସବୁ ଗଛ୍ରେ ବହୁତ୍ ଯତ୍ନ କଷ୍ଟ କରି କିରି ସେ ଗଛ୍ କେ ଆମେ ଲଗାସୁଁ ଫୁଲ୍ ଫୁଟ୍ସି ଫୁଲ୍ ଫୁଟିଲେ ସେ ଫୁଲ୍ମାନ ସବୁ ସୁନ୍ଦର ସୁନ୍ଦର୍ ସୁନ୍ଦର୍ ଦିଶ୍ଛି ଫୁଲ୍ ଫୁଟି ସାଇଲେ ବହୁତ କଷ୍ଟ ଲାଗ୍ସି ଗଛ୍ମାନେ ଆମକୁ ଜଗାବାର୍ ଲାଗି ଭଗାନ୍ତି ଭଲ୍ ଲାଗ୍ସି ବଗିଚାରେ ଲଗା ଲାଗେଇଲେ ବୋଲିକରି ଗଛ୍ମାନେ ସବୁ ଆମେ ଯଦି ଜି ଦୁକାନ୍ କେ ଘିନି ଯିଉଁ ବେଲେ ଆମକୁ ଯେନ୍ ଯେନ୍ ଗଛର ଚାରା ଯଦି ଦରକାର୍ ଥିବ ବୋଲେ ଆମେ ସେ ଗଛର ଚାରା ମାଗୁସୁଁ ସେ ଗଛର ଚାରା ନେଇ କରି ଆସୁଛୁଁ ଭଲ୍ ଚାରା ତେନୁଁ ଦେଖି କରି ଚାରାମାନେ ଆନ୍ସୁଁ ଆରୁ ଆମର୍ ବଗିଚାରେ ସବୁ ଗଛ ଚାରାମାନଙ୍କୁ ଲଗାସୁଁ ଗଛ୍ମାନେ ବଢ଼ିଆ ହେସି ଭଲ୍ ହେସି